ଡିଡ଼ି ଓଡ଼ିଆ ଚାନେଲରେ କୁକୁଡ଼ା ଚାଷ କିପରି କରାଯାଏ ସେ ବିଷୟରେ କଥା ହୁଅନ୍ତି କୁକୁଡ଼ା ଚାଷ କରିବା ପାଇଁ ଆମ କିଛି ନିୟମ ମାନିବା ଦରକାର ଯେଉଁଥି ପାଇଁ କୁକୁଡ଼ା ଚାଷ କରିବା ଦ୍ୱାରା ତାଙ୍କୁ ବଡ଼ ଜାଗା ଦରକାର କିମ୍ବା ତା' ପାଇଁ ଘର ଦରକାର ଘର ଘର କଲାପରେ ତାର ଚାରି ପାଖରେ ଜାଲି ଘୋଡ଼ାଇବା ଦରକାର ତା ପାଇଁ କିଛି ଭାଡ଼ିଆ କରିବା ଦରକାର ଭାଡ଼ିଆ କରିବା ଦ୍ୱାରା ଉପରେ କୁକୁଡ଼ା ରହିବେ ତାର ମଳ ମୂତ୍ର ଯେତିକି ସେ ତଳେ ତଳେ ରହିବ ତା ପାଇଁ ଘର ଆଜବେଷ୍ଟସ୍ ଛପର କରେଇବା ଦରକାର ତା ଉପରେ କିଛି ପାଲ ଘୋଡ଼ାଇବା ଦ୍ୱାରା ଯେହେତୁ ଗରମ ଅଧିକ ହେଲେ କୁକୁଡ଼ା ରହି ପାରିବେନି ତାଙ୍କୁ ଦାନା ଦରକାର ପାଣି ଦେବା ଦରକାର ଆଉ ସେ ଯେଉଁଠି ବି ଆମେ କୁକୁଡ଼ା ଫାର୍ମଟେ କରିବା କୁକୁଡ଼ା ଚାଷ ପାଇଁ ସେଇଠିକୁ ରାସ୍ତା ଘାଟ ଥିବା ଦରକାର ପାଣିର ସୁବିଧା ଥିବା ଦରକାର ଆଉ ଖରା ଦିନରେ ପାଣିର ସଫିସିଏଣ୍ଟ କୁକୁଡ଼ାକୁ ଦେବା ଦରକାର ଯେଉଁଥି ପାଇଁ କି ସେମାନେ ଯେହେତୁ ପାଣି ନ ପିଇଲେ ତ କି ଖାଇବା ନ ଖାଇଲେ ସେ ରହି ପାରିବେନି ସେଥିପାଇଁ ଆମେ ତାଙ୍କୁ ପାଳନ କରୁଛେ ମାନେ ଯେଉଁଥି ପାଇଁ କି ଠିକରେ ଆମେ ପାଳନ କରିବା ଦରକାର ତାଙ୍କର ସେବା ସେବା କରିବା ଦରକାର